ବୌଦ୍ଧ ଜିଲ୍ଲାରେ ଶିଳ୍ପ ଏବଂ ଅର୍ଥନୈତିକ ଉତ୍ସଗୁଡ଼ିକ ଭରପୁର ରହିଛି ଯେମିତିକି କୃଷି ପାଇଁ ଅନେକଗୁଡ଼ିଏ କୃଷି ଶିଳ୍ପ ରହିଛି ଏବଂ ଅନେକଗୁଡ଼ିଏ ସେବା କ୍ଷେତ୍ରର ଶିଳ୍ପ ମଧ୍ୟ ରହିଛି ତେଣୁ ବୌଦ୍ଧ ଜିଲ୍ଲାର ଲୋକମାନେ କୃଷିପାଳନ କରି କିମ୍ବା ପଶୁପାଳନ କରି କିମ୍ବା ମତ୍ସ୍ୟଚାଷ କରି ଅନେକଗୁଡ଼ିଏ ଲାଭ ଉଠାଇପାରୁଛନ୍ତି ଏବଂ ଲୋକମାନେ ବହୁତଗୁଡ଼ିଏ ସୁବିଧା ପାଇପାରୁଛନ୍ତି ଏବଂ ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଅନେକ ଚାଷୀମାନଙ୍କୁ ଚାଷ ପ୍ରବର୍ତ୍ତାଇବା ପାଇଁ ଅନେକଗୁଡ଼ିଏ ପ୍ରୋତ୍ସାହନ ରାଶି ମଧ୍ୟ ଦେଉଛନ୍ତି